ଆଜି ଭାରତ ସବୁ ଖୀ ଖୀନ ହୋଇଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ଗୁଡ଼ିକ କ'ଣ ହେଉଛି ନ ନଦୀ ନାଲ ଶୁଖିଯିବା ଜଙ୍ଗଲ ସବୁ କାଟିଦେବା ଚାଷ କମିଯିବା ପାନି ଅଭାବ ସେ ବର୍ଷା କମିଯିବା ଗ୍ରୀଷ୍ମ ଋତୁରେ ଅଧିକ ଗରମ ସେଥିପାଇଁ ଆମ ବର୍ଷା ଗୁଡ଼ିକୁ ହୁଏ ନାହିଁ ସେଥିପାଇଁ ଆମର ବେଶି ସମସ୍ୟା ଆମ ନିଜ ପାଇ ଆମେ ସବୁ ସମସ୍ୟା ସମ୍ମୁଖୀନ ହଉ ହଉ ହ ସମସ୍ୟା ସମ୍ମୁଖୀନ ହଉ